ମୁଁ ପି ଏମ୍ ପୋଷଣ ଯୋଜନା ବିଷୟରେ କହି ପାରିବି କାରଣ ପି ଏମ୍ ପୋଷଣ ଯୋଜନା ବାହାରିବା ପରେ ପିଲାମାନଙ୍କୁ ସ୍କୁଲ୍ରେ ରନ୍ଧା ହୋଇକି ଖାଦ୍ୟ ଦିଆଯାଏ ବିଶେଷ କରି ପ୍ରଥମ ଶ୍ରେଣୀରୁ ନେଇକି ଅଷ୍ଟମ ଶ୍ରେଣୀ ଯାଏଁ ଯେଉଁ ପିଲାମାନେ ପଢ଼ନ୍ତି ସେମାନଙ୍କୁ ସ୍କୁଲ୍ରେ ରନ୍ଧା ଖାଦ୍ୟ ଦିଆଯାଏ ରାନ୍ଧିକି ଦିଆଯାଏ ଅଣ୍ଡା ମଧ୍ୟ ବୁଧବାର କୁ ବୁଧବାର ଏବଂ ଶନିବାରକୁ ଅଣ୍ଡା ଦିଆଯାଏ ଦୁଇ ଦୁଇଟା ଅଣ୍ଡା ଦିଆଯାଏ ଯାହାକୁ ପିଲାମାନେ ଖାଇବା ପାଇଁ ସ୍କୁଲ୍କୁ ଆଗଭର ହୋଇକି ଯାଇଥାନ୍ତି ଏହି ପି ଏମ୍ ପୋଷଣ ଯୋଜନାର ବିଷୟରେ କହିବାକୁ ଗଲେ ବହୁତ ଗୁଡ଼ାଏ ପିଲାମାନଙ୍କୁ ଉପକୃତ ପାଇଁ ବଣ୍ଟନ ମଧ୍ୟ କରାଯାଏ ତାହା ସାଇକେଲ୍ ଆକାରରେ ହେଉ କି ଅନ୍ୟ ବୁକ୍ସ୍ ଆକାରରେ ହେଉ ଦିଆ ଯାଇଥାଏ କିନ୍ତୁ ହିତାଧିକାରୀ ମାନେ ବହୁତ ଖୁସି ଥାଆନ୍ତି ଯେହେତୁ ସେମାନଙ୍କର ପିଲାମାନଙ୍କୁ ସରକାର ଏଇ ପି ଏମ୍ ପୋଷଣ ଯୋଜନା ମାଧ୍ୟମରେ ଖାଇବାକୁ ସ୍କୁଲ୍ରେ ଦେଇଥାଆନ୍ତି ବୋଲି